ହଁ ମୁଁ ସ୍କୁଲ୍ରେ ଜାତୀୟ ପତାକା କରିଥିଲି ବହୁତ କିଛି ପେନଟିଙ୍ଗ୍ କରିଥିଲି ଟାଇଟାନିକ୍ ଜାହଜର ଯେତେବେଳେ ବାହାରିଲା ସେତେବେଳେ ଟାଇଟାନିକ୍ ଜାହଜର ପେନଟିଙ୍ଗ୍ ବି କରିଥିଲି ଆମ ସାଇନ୍ସ୍ ଏକ୍ସିବିସନ୍ ରେ ସେଇଟାକୁ ପ୍ରଦର୍ଶନ କଲି ସେ ସାଇନ୍ସ୍ ଏକ୍ସିବିସନ୍ ପ୍ରଦର୍ଶନରେ ସେଥିରେ ମୁଁ ଭଲ ଉଈନର୍ ହେଲି ମୋତେ ପ୍ରାଇଜ୍ ମିଳିଲା ବହୁତ୍ ଖୁସି ଲାଗିଲା ସମସ୍ତେ ବି ଦେଖିଲେ ମୋ ଟାଇଟାନିକ୍ ଜାହଜ ଟା କେତେ କେମିତି ଭଲ ସୁନ୍ଦର ଭାବେ ଆଙ୍କି ଚିତ୍ର କରିକି ସମସ୍ତଙ୍କୁ ସେଟା ହେଉଛି ସମସ୍ତଙ୍କ ସାମ୍ନାରେ ଦେଖେଇ ପାରିଲି ମୋତେ ବହୁତ୍ ଖୁସି ଲାଗିଲା ସମସ୍ତେ ଦେଖିକି ବହୁତ୍ ଖୁସି ହେଲେ ଆଉ ମୁଁ ଆମ ସ୍କୁଲ୍ରେ ହେଉଛି ପ୍ରାଇଜ୍ ପାଇଲି